ଗ୍ରାମରେ ବହୁତ ଗୁଡ଼ିଏ ଲୋକ ଛୋଟମୋଟ କାମ କରିକିନା ପେଟ ପୋଷନ୍ତି ଯେମିତି ଭଣ୍ଡାରୀ ଚୁଟି କାଟନ୍ତି ଯେମିତି କିଏ ଗୌଡ଼ ଲୋକମାନେ ଗାଈ ରଖିକିନା ତା' କ୍ଷୀର ଦ୍ୱାରା ତାଙ୍କ ନିଜର ଘରଲୋକର ପେଟ ପୋଷନ୍ତି ଏବଂ ଏବଂ କିଏ ଦୋକାନ କରନ୍ତି କିଏ ହୋଟେଲ୍ କରନ୍ତି ଏବଂ ଯାହାଦ୍ୱାରାକିି ନିଜର ପେଟ ପୋଷଣ କରିବା ପାଇଁ ବହୁତ ଗୁଡ଼ିଏ କାମ କରନ୍ତି ଯେମିତି ଆମ ଗାଁରେ ଲୁଗା ଲୁଗା ଲୁଗା ବି ବନେଇକିନା ଦୋକ ଦୋକାନମାନଙ୍କୁ ଦିଆଯାଏ ଏବଂ ଗହମ ଦ୍ୱାରା ଅଟାକୁ କରିକିନା ବି ବିକିଯାଉ ଏବଂ ତେଲି ଲୋକମାନେ ତେଲ ପେଡ଼ିକିନା ବାହାରକୁ ପଠାନ୍ତି ଏବଂ ଅନ୍ୟାନ୍ୟ କାମ ବି କରିକିନା ପେଟ ପୋଷଣ କରନ୍ତି ଏବଂ